ଏହି ଗାଁରେ ଲୋକମାନେ ଚାଷ ଉପରେ ନିର୍ଭର କରନ୍ତି ଚାଷ କରିବା ସାଙ୍ଗେ ସାଙ୍ଗେ ଗାଈ ଛେଳି କୁକୁଡ଼ା ଏହାକୁ ବି ଚାଷ କରନ୍ତି କିନ୍ତୁ ଲୋକ କ'ଣ ଗାଈ ଛେଳି ଯେଉଁମାନେ ରଖିଛନ୍ତି ସେମାନେ ଗାଈଙ୍କ ପାଖରୁ କ୍ଷୀର ଦହି ଛେନା ବାହାର ଜାଗାକୁ ପଠାନ୍ତି କୁକୁଡ଼ା ଚାଷ ଯେଉଁମାନେ କରୁଛନ୍ତି ମୁଁ ଅଧିକ କୁକୁଡ଼ା ରଖିଛନ୍ତି ସେମାନଙ୍କ ପାଇଁ ତିନି ଚାରି ଜଣ ଲୋକ ରଖନ୍ତି ସେ କୁକୁଡ଼ାଙ୍କର ଦେଖା ଶୁଣା କରନ୍ତି ଖାଇବା ଠିକ ଟାଇମରେ ଖାଇବା ଦିଅନ୍ତି ତାଙ୍କର ଯତ୍ନ ଠିକସେ ନିଅନ୍ତି ସେମାନେ ବାହାରକୁ କୁ କୁକୁଡ଼ାକୁ ପଠାନ୍ତି ଆଉ କୁକୁଡ଼ା କାଟିକି ମାଂସ ବି ଗାଁରେ ବେପାର କରନ୍ତି